ଆମ ଅଞ୍ଚଳର ଧାର୍ମିକ ପର୍ଯ୍ୟଟନସ୍ଥଳୀ ରଣପୁର ମଣିନାଗ ମନ୍ଦିର ଏବଂ ରଣପୁର ଠାରେ ପ୍ରସିଦ୍ଧ ରଥଯାତ୍ରା ହୋଇଥାଏ ସେଠାରେ ମଧ୍ୟ ଜଗନ୍ନାଥଙ୍କ ମନ୍ଦିର ରହିଅଛି ତେଣୁ ଆମର ହିନ୍ଦୁ ମୁସୁଲିମ୍ ଶିଖ୍ ଏମାନଙ୍କ ମଧରେ କୌଣସି ଧାର୍ମିକ ଭେଦାଭାବ ନଥାଏ ଏହି ଭେଦଭାବକୁ ଦୂର କରି ଆମେ ଧାର୍ମିକତା ହିସାବରେ ସମସ୍ତେ ଜ ରଣପୁରର ଜଗନ୍ନାଥ ମନ୍ଦିର ହେଉ ବା ରଣପୁରର ରଥଯାତ୍ରା ହେଉ କି ରଣପୁରର ମା ମଣିନାଗ ମନ୍ଦିର ହଉ ସମସ୍ତଙ୍କ ପାଇଁ ସବୁବେଳେ ଖୋଲା ରହିଥାଏ ତେଣୁ ଧର୍ମ ହେଉଛି ଗୋଟିଏ ଏମିତି ଜିନିଷ ଯେ ଆମ ଅଞ୍ଚଳରେ ପର୍ଯ୍ୟଟନକୁ ପ୍ରଭାବିତ କରେ ତେଣୁ ଯଦି ଏହି ପର୍ଯ୍ୟଟନକୁ ପ୍ରଭାବିତ କରିବାପାଇଁ ପ୍ରତ୍ୟେକ ଜାତିର ପ୍ରତ୍ୟେକ ପ୍ରଜାତିର ଲୋକ ଏହି ଧର୍ମକୁ ଆଖିଠାର ନ ମାରି ସେମାନେ ବହୁତ ଖୁସିରେ ଧାର୍ମିକ ପର୍ଯ୍ୟଟନ ସ୍ଥଳୀକୁ ପ୍ରବେଶ କରିଥାନ୍ତି